ମୋତେ ନୂଆ ନୂଆ ଜାଗା ବୁଲିବାପାଇଁ ଯିବାପାଇଁ ଭଲ ଲାଗେ ଘର ସଫା କରେ ସିଲେଇ କରିବାପାଇଁ ଭଲ ଲାଗେ ବିଭିନ୍ନ ପ୍ରକାର ନୂଆ ନୂଆ ଡିଜାଇନ ଶିଖେ ମୋବାଇଲରୁ ଦେଖି କରେ ଖୁସି ଲାଗେ ଗ୍ରାହକ ମାନେ ଆସି ଖୁସି ହୁଅନ୍ତି ନୂଆ ନୂଆ ଡିଜାଇନ ଦେଖି ନୂଆନୂଆ ଡ୍ରେସ ବନାଏ ନୂଆନୂଆ ବ୍ଲାଉଜ ବନାଏ ନୂଆନୂଆ ଡିଜାଇନିଙ୍ଗ୍ ଏସବୁ ଡିଜାଇନ ଦେଖି ଲୋକମାନେ ଆଗ୍ରହୀ ହୋଇ ବହୁତ କିଣି ସିଲେଇ କରିବାପାଇଁ ଆସନ୍ତି